ହଁ ମୁଁ ଜୀବନରେ ତ ଅନେକ ବହି ପଢ଼ିଛି ତା ଭିତରେ ଧରନ୍ତୁ ପ୍ରତିଭା ରାୟଙ୍କର ଲେଖା ଗୁଡ଼ିକ ମୋତେ ଭଲ ଲାଗେ ତା'ପରେ ଆଧୁନିକ ଉପନ୍ୟାସ ହିସାବରେ ଆପଣଙ୍କର ବିଭୂତି ପଟ୍ଟନାୟକଙ୍କ ବହିକୁ ମୋତେ ଭଲ ଲାଗେ ଆଉ ତା ପୂର୍ବରୁ ଟିକେ ଫେରିଗଲେ ଆପଣଙ୍କ ମାଟିମଟାଲ ଅମୃତର ସନ୍ତାନ ଇଏ ହେଉଛନ୍ତି ଆପଣଙ୍କର ଗୋପୀନାଥ ମହାନ୍ତି ଏବଂ ତାଙ୍କ ଭାଇ ଏଇ ଲେଖା ମୋତେ ସେତେବେଳେ ବହୁତ ଭଲ ଲାଗେ ତେବେ ମାଟିମଟାଳ ବହି ପଢ଼ିଛି ଆପଣଙ୍କର ଗୋଟିଏ ବହି ପଢ଼ିଥିଲି ବହୁତ ଦିନ ତଳେ ସିଏ ହେଉଛି ଆପଣଙ୍କର

ଆଉ ସେଇ ବହିଟି ପ୍ରକୃତରେ ମୋତେ ଏଇ ଚିନ୍ତାରେ ପକେଇ ଦେଲା ଯେ ଦୁନିଆଟା କ'ଣ ଭାଇ ସହିତ ଭାଇର ସମ୍ପର୍କ କ'ଣ ଘର ଭିତରେ ପାଚେରୀ ଉଠୁଛି ଘର ଭିତରେ କଳି ଝଗଡ଼ା ହେଉଛି ଗୋଟେ ଭାଇ ସହୁଛି ଆଉ ଗୋଟେ ଭାଇ ତା ଉପରେ ଜୁଲମ କରୁଛି ସେଇ ବହିଟି ମୋତେ ବହୁତ ଚିନ୍ତାରେ ଇଏ କରିଥିଲା ସେଇ ବହିଟା ପଢ଼ିକି ମୁଁ କିନ୍ତୁ ମାନେ ଚିନ୍ତାଶୀଳ ହେଇ ପଡ଼ିଥିଲି